ପୋଷାକ ଧୋଇବା ପାଇଁ ମୁଁ ଆମର ପ୍ରଥମେ ସର୍ଫ ଏବଂ ସର୍ଫର ସାବୁନକୁ ବ୍ୟବହାର କରେ ପ୍ରଥମେ ମୁଁ ଗୋଟିଏ ବାଲ୍ଟିରେ ସର୍ଫ ନେଇ ପାଣିରେ ଗୋଳାଇ ଦିଏ ତା'ପରେ ମୋର ସମସ୍ତ ପୋଷାକକୁ ସେଠାରେ ଦେଇ କରି ସବୁ ଭଲ ଭାବରେ ସଫା କରିଦିଏ ଏବଂ ତା' କରି ସାରିଲା ପରେ ପୁଣି ଗୋଟିଏ ବ୍ରସ୍ ସାହାଯ୍ୟରେ ସେଇ ପୋଷାକକୁ ଆଉ ଥରେ ସଫା କରିଥାଏ ମୁଁ ସେହି ପୋଷାକ ଗୁଡ଼ିକୁ ଖରା ଦିନରେ ଘର ବାହାରେ ଗୋଟିଏ ଅଡ଼ା ସାହାଯ୍ୟରେ ଶୁଖାଇଥାଏ ଏବଂ ବର୍ଷା ଦିନରେ ଚୁଲି ଉପରେ ନିଆଁ ଜାଳି ତାକୁ ଶୁଖାଇଥାଏ କିମ୍ବା କୌଣସି ପଙ୍ଖା କିମ୍ବା କେଉଁଠି ଆସୁଥିବା ପବନରେ ଦେଇ ପୋଷାକକୁ ଶୁଖାଇଥାଏ ଶୀତଦିନେ ପୋଷାକ ଗୁଡ଼ିକକୁ ମଧ୍ୟ ବାହାରେ ଦେଇଥାଏ ଏବଂ କାକର ପଡ଼ିବା ପୂର୍ବରୁ ପୋଷାକ ଗୁଡ଼ିକୁ ଘରକୁ ଧରି ଆଣିଥାଏ ସମସ୍ତ ପୋଷାକ ଗୁଡ଼ିକୁ ଭଲ ଭାବରେ ସଫା କରି ତାକୁ ଶୁଖାଇଥାଏ ଆମେ ସଫା କରିବା ପାଇଁ ଅଧିକ ଜଳ ନଷ୍ଟ କରିବା ନାହିଁ କାରଣ ଜଣ ହିଁ ଜୀବନ ଆମର ଜଳକୁ ନେଇ ଆମେ ଆମର ପୋଷାକ ଗୁଡ଼ିକ ସଫା କରିବା କଥା ସେଇ ସେଇ ପାଣିରେ ଆମେ ତାକୁ ସଫା କରିବା କଥା ଆମେ ବହୁତ ଜଳ ନଷ୍ଟ କରିବା ନାହିଁ ପୋଷାକ ସଫା କରି ଆମେ ଆମର ଜଳକୁ ଅଧିକ ନଷ୍ଟ କରିବା ନାହିଁ ଯେ ଆପଣ ଅଧିକ ଜଳ ନଷ୍ଟ କରିବେ ନାହିଁ ପୋଷାକ କେଉଁ ସେଇ ବ୍ୟବହୃତ ପାଣିରେ ଆଉ ଥରେ ବାରମ୍ବାର ସଫା କରିବେ ସେହି ପାଣି ସାହାଯ୍ୟରେ ଆପଣ ଥରେ ପୋଷାକୁ ସଫା ତାକୁ କୌଣସି ଧାରି ନ ପକାଇ କୌଣସି ଗଛ ବୁଦାମୂଳରେ ଦେଇ ଦେବା କଥା କାରଣ ସେଇ ଗଛ ସେଇ ପାଣି ସାହାଯ୍ୟରେ ବଞ୍ଚିପାରିବ ଆମେ ବହୁତ ପରିମାଣରେ ଜଳ ବ୍ୟବହାର କରିବା କଥା ନୁହେଁ ବିଶେଷ କରି ପୋଷାକ ସଫା କରିବା ପାଇଁ ଆମେ ବହୁତ ପରିମାଣରେ ଜଳ ବ୍ୟବହାର କରିବା କଥା ନାହିଁ କାରଣ ଜଳ ହେଉଛି ଜୀବନ ଜଳ ସାହାଯ୍ୟରେ ଆମେ ସମସ୍ତେ ଆଜି ବଞ୍ଚିପାରୁଛୁ ଜଳ ଏମିତି ଗୋଟିେ ଜିନିଷ ଜଳ ଦ୍ୱାରା ଆମେ ବଞ୍ଚିପାରିବା ନାହିଁ ଜଳ ବହୁଳ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ କହିଛନ୍ତି ତେଣୁ ଆମେ ଜଳକୁ ବେଶୀ ପରିମାଣରେ ନଷ୍ଟ କରିବା ନାହିଁ ଜଳ ହେଉଛି ଜୀବନ ଜଳକୁ ଭଲ ଭାବରେ ସାଇତି ଭଲ ଭାବରେ ବ୍ୟବହାର କରି ତା'ର ଭଲ ଉପଚାର କରିବା କଥା ଜଳ ହେଉଛି ବହୁତ ମୂଲ୍ୟବାନ ସମ୍ପଦ ଯାହା ହେଉଛି ଆମର ଜୀବନ ରକ୍ଷା କରିଥାଏ ପୋଷାକ ଧୋଇବା ପାଇଁ ଆମେ ସର୍ଫକୁ ସାବୁନକୁ ବ୍ୟବହାର କରିବା ଏବଂ ପୋଷାକ ସଫା କରି ସାରିଲା ପରେ ଆମେ ତାକୁ ଖରାରେ କିମ୍ବା କୌଣସି ଜାଗାରେ ଜାଗାରେ ଆମେ ତାକୁ ଟାଙ୍ଗି ଦେଇ ଶୁଖାଇ ଦେବା ଆମେ ଜଳ ବହୁତ ବ୍ୟବହାର କରିବ ନାହିଁ ପୋଷାକ ଧୋଇବା ପାଇଁ ଏବଂ ଆମେ ଜଳକୁ ବଞ୍ଚାଇବା ଜଳ ହିଁ ଜୀବନ